ଯଦି ମୋତେ ମୋର ରେସିପିର ପସନ୍ଦର ରେସିପି ଶିଖେଇବା ପାଇଁ କି ମୋତେ ପଚାରେ ମୁଁ କେମିତି କହିବି କେମିତି କହିବି ନା କୋଉ ସବ୍ଜିରେ ବନେଇଲି କୋଉ ତେଲରେ ବନେଇଲି କୋଉ ଚୁଲ୍ହାରେ ବନେଇଲି ତା'ପରେ କୋଉ ମସଲା ସବୁ ପକେଇଲି ତା'ପରେ କୋଉ ଜିନିଷ କାହା ପରେ କୋଉ ଜିନିଷ ୟୁଜ୍ ବ୍ୟବହାର କଲି ତା'ପରେ କେମିତି ସମୟରେ ଟେଷ୍ଟି ହେଲା ଆଉ କୋଉଠୁ ଆଣିଲି କୋଉଠୁ ମୋତେ ମିଳିଲା ତା'ପରେ କିଏ ସେ ମୋତେ ଏଇଟା ଶିଖେଇଥିଲା କି କେମିତି ଏଇଟା ଟେଷ୍ଟି ହେଲା କ'ଣ କ'ଣ ସବୁ ପରିବା କି ମସଲା କି କ'ଣ ସବୁ କେମିତି ବ୍ୟବହାର ହେଲା ଆଉ କାହା କାହା ପରେ କୋଉ ଜିନିଷ ପଡ଼ିଲା କେମିତି ଟେଷ୍ଟି'ଟା ହେଲା ତା'ପରେ କେମିତି କେତେ ସମୟ ଲାଗିଲା ମୋତେ ଆଉ କେମିତି ମୁଁ ଟେଷ୍ଟି ମାନେ କେମିତି ମୁଁ ରୋଷେଇ କଲି ଏଇଟା କେତେବେଳେ କଲେ କେତେ ସମୟର କେତେ ସମୟ ମୋତେ ଲାଗିଲା ଏଇଟା ସବୁ ବୁଝେଇବାକୁ ପଡ଼ିବ